ମୁଁ ହେଉଛି ସାର୍ ରାଜା ପ୍ରଧାନ ମୋର ବୟସ ହେଉଛି ସତର ବର୍ଷ ମୁଁ ପ୍ଲସ୍ ଟୁ ଫାଷ୍ଟ ଇୟର୍ରେ ପଢ଼ୁଛି ଆଉ ମୁଁ ସାଇନ୍ସ ଷ୍ଟ୍ରିମ୍ ନେଇଛି ଆଉ ମୁଁ ପଢ଼ୁଛି ଗାୟତ୍ରୀ କଲେଜରେ ଭବାନୀପାଟଣା ଆପଣ ସମସ୍ତେ ଜାଣିଥିବେ କଳାହାଣ୍ଡି ଜିଲ୍ଲା ଆଉ ମୁଁ ମାନେ ଟେନ୍ଥରେ ବି ଭଲ ଥିଲି ସାର୍ ମା ବାପା ମୋତେ ଦେଖିକି ବାପା ବି ଟିଚର୍ ଅଛନ୍ତି ବାପା ମୋତେ ଦେଖିକି କହିଲେ କି ଆଉ ପ୍ଲସ୍ ଟୁ ପଢ଼ିବା ପାଇଁ ଯାଆ ଏମିତି ସେମିତି ବୋଲି କହିଲେ କେଉଁ ଷ୍ଟ୍ରିମ୍ ନେବି କ'ଣ ମୁଁ ବହୁତ କନଫ୍ୟୁଜନ୍ ଥିଲି ସାର୍ ବଡ଼ ଭାଇଯାକ ଯେତେ ଥିଲେ ଆମ ଗାଁରେ ସମସ୍ତେ ମୋତେ କହିଲେ ତୋର ତ ଗଣିତ ଭଲ ହେଉଛି ସାଇନ୍ସଟା ଭଲ ହେଉଛି ତ ସେଥିପାଇଁ ତୁ ସାଇନ୍ସ ନେ ଆଗରେ ବହୁତ ଦିଗ ଅଛି ସାଇନ୍ସ ପରେ ତ ସେଥିପାଇଁ ସାର୍ ମୁଁ